ଆମ ଗାଁ ବିଦ୍ୟାଳୟର ଅବସ୍ଥା ଏତେ ଶୋଚନୀୟ ଯେ ଶୌଚାଳୟଟିଏ ମଧ୍ୟ ନାହିଁ ବିଦ୍ୟାଳୟର କାନ୍ଥଗୁଡ଼ିକ ମଝିରେ ମଝିରେ ଫାଟି ଆଁ କରିଛି ଉପର ଛାତ ମଧ୍ୟ ଶଙ୍କଟପୂର୍ଣ୍ଣ ଅବସ୍ଥାରେ କେତେବେଳେ ଯେ ପିଲାଙ୍କ ମୁଣ୍ଡରେ ଛାତ ଭୁଷୁଡ଼ି ପଡ଼ିବ କହିହେବନି ଗୋଟାଏ ନଳକୂପ ଅଛି ସେଇଟା ମଧ୍ୟ ଅଚଳ ଅବସ୍ଥାରେ ଆଉ ଶିକ୍ଷା ବ୍ୟବସ୍ଥା ନକହିଲେ ଭଲ ଆଠଟି ଶ୍ରେଣୀ ପାଇଁ ତିନି ଜଣ ଶିକ୍ଷକ ମଧ୍ୟାହ୍ନ ଭୋଜନ ମଧ୍ୟ ଠିକ୍ ଭାବରେ ଦିଆଯାଉ ନାହିଁ ନିମ୍ନ ମଧ୍ୟରୁ ନିମ୍ନମାନର ଖାଦ୍ୟ ରନ୍ଧାଯାଉଛି ଯେହେତୁ ବିଦ୍ୟାଳୟଟି ରାସ୍ତା କଡ଼ରେ ଅବସ୍ଥିତ ବିଦ୍ୟାଳୟର ସୁରକ୍ଷା ପାଇଁ ବିଦ୍ୟାଳୟ ଚାରିପଟରେ ପାଚେରୀର ଆବଶ୍ୟକତା ରହିଛି ବିଦ୍ୟାଳୟରେ ବହି ମଧ୍ୟ ଦିଆଯାଉନି ଡ଼େସ୍କ୍ ବେଞ୍ଚ୍ ମଧ୍ୟ ନାହିଁ ଛାତ୍ରଛାତ୍ରୀଙ୍କୁ ପୋଷାକ ମଧ୍ୟ ଠିକ୍ ସମୟରେ ଦିଆଯାଉ ନାହିଁ ଆମ ଗାଁ ସ୍କୁଲ୍ର ଏହି ପ୍ରତିଟି ସମସ୍ୟା ଉପରେ ଦୃଷ୍ଟିପାତ କଲେ ଆମ୍ଭେମାନେ ବହୁତ ଉପକୃତ ହୁଅନ୍ତୁ